ମୁଁ ସ୍କୁଲରେ ପାଠ ପଢ଼ିବା ସମୟରେ ଅନେକ ଗୁଡ଼ିଏ ଚିତ୍ର କରେ ସେ ଚିତ୍ର ଗୁଡ଼ିକ ମଧ୍ୟରୁ ଘର ଗଛ ବଗ ଆମ୍ବ ଏହିସବୁ ଚିତ୍ର ଅଙ୍କନ କରେ ଚିତ୍ର କରିବା ସମୟରେ ମୋର ଭୁଲ ହେଲେ ମୋ ଗୁରୁଜନ ଆସିକି ମୋତେ ପ୍ରେରଣା ଦିଅନ୍ତି ସେହି ପ୍ରେରଣା ଅନୁସାରେ ମୁଁ କାମ କରେ